ଯେହେତୁ ବର୍ତ୍ତମାନ ଏଇଟା ଟେକ୍ନୋଲୋଜିର ଯୁଗ ସେଥିପାଇଁ ପ୍ରତିଟି କ୍ଷେତ୍ରରେ ଟେକ୍ନୋଲୋଜି ସବୁ ଜିନିଷରେ ଲାଗିକି ରହିଛି ଆଉ ଆଗରୁ ଯେଉଁ କାମଗୁଡ଼ିକ ହେଉଥିଲା ଆମକୁ ବହୁତ କଷ୍ଟ କରିବାକୁ ପଡ଼ୁଥିଲା ତା' ପାଇଁ ସମୟ ଦରକାର ପଡ଼ୁଥିଲା କିନ୍ତୁ ଟେକ୍ନୋଲୋଜି ଦ୍ଵାରା ଆଉ ସାଙ୍ଗେ ସାଙ୍ଗେ ଆମର ଗୋଟେ ସେକେଣ୍ଡ୍ରେ ଗୋଟେ କାମ ଆମେ ଗୋଟେ ଜାଗାରେ ବସିକି ଆଉ ଗୋଟେ ଜାଗାରେ କାମକୁ ଆମେ ଅତି ସହଜରେ ଆମେ କରିପାରୁଛନ୍ତି ଯାହା ପାଇଁ ଆମକୁ ଯେଉଁଠି ଗୋଟେ ଦିନ ପାଞ୍ଚ ଦିନ ସମୟ ଲାଗୁଥିଲା ଆମେ ଗୋଟେ ଗୋଟେ ସେକେଣ୍ଡ୍ରେ ସେ କାମ ଆମେ କରିପାରୁଛେ ସେଥିପାଇଁ ସେହି ଦୃଷ୍ଟିରେ ଆମେ ଦେଖିବାକୁ ଗଲେ ଯଦି ଆମେ କୌଣସି ଜାଗାରେ ଗୋଟେ ହୋଟେଲ୍ ଆମେ ଧର କେଉଁ ଜାଗାକୁ ଗୋଟେ ବୁଲିବାର ଯିବାର ଅଛି ଯଦି ଆମେ ହୋଟେଲ୍ ଗୋଟେ ବୁକିଂ କରିବାର ଅଛି ତା'ହେଲେ ସେଇ କ୍ଷେତ୍ରରେ ଆମେ ଘରେ ବସି ମଧ୍ୟ ଆମେ ଯାଇକି ସେଇଠିକୁ ପହଞ୍ଚିବା ଆଗରୁ ଆମେ ହୋଟେଲ୍ ବୁକିଂ ଆମେ କରି କରିପାରିବା ଓ ସେଇଠିକାର କ'ଣ ଫ୍ୟାସିଲିଟି ଅଛି କ'ଣ ସୁବିଧା ସୁଯୋଗ ଅଛି କ'ଣ ଖାଇବା ପିଇବା ରହିବାର ର ସୁବିଧା ସେଇଠିକାର ସେ ହୋଟେଲ୍ର ନିୟମ କ'ଣ ଆମେ ମଧ୍ୟ ଫୋନ୍ ଟେଲିଫୋନ୍ ମାଧ୍ୟମରେ ଫୋନ୍ କରି ମଧ୍ୟ ପଚାରିପାରିବା ତା'ସହିତ ଆମେ ସେ ହୋଟେଲ୍ର କ'ଣ କ'ଣ ସ୍ଥିତି ତା'ର ହୋଟେଲ୍ ଦେଖିବାକୁ କେମିତିଆ ତା' ହୋଟେଲ୍ ରୁମ୍ ଭିତରେ କ'ଣ ଅଛି କ'ଣ ନାହିଁ ଏଇଠିକାର ଫ୍ୟାସିଲିଟି କ'ଣ ଅଛି ରୁମ୍ର କଣ୍ଡିଶନ୍ କେମିତିକା ସେଗୁଡ଼ା ମଧ୍ୟ ଆମେ ନେଟ୍ ମାଧ୍ୟମରେ ବସି ଘରେ ବସି ମଧ୍ୟ ଜାଣିପାରିବା ତା'ସହିତ ଯଦି ଆମକୁ ଭଲ ପସନ୍ଦ ଲାଗିଲା ତା'ହେଲେ ମଧ୍ୟ ଆମର ଅନ୍ଲାଇନ୍ ମାଧ୍ୟମରେ ସେ ହୋଟେଲ୍ର ଆକାଉଣ୍ଟ୍କୁ ଆମେ ବୁକିଂ ଆକାଉଣ୍ଟ୍ରେ ପଇସା ପଠେଇ ଆମେ ମଧ୍ୟ ବୁକିଂ କରିପାରିବା ଯାହାକି ଆମେ ଯାଇକି ସେଇଠି ପହଞ୍ଚିଲା ବେଳକୁ ଆମ ରୁମ୍ ପୁରା ଆମ ପାଇଁ ରେଡ଼ି ହୋଇକି ଥିବ ଆଉ ସେହି ଡେଟ୍ରେ ଆଉ ସେ ଆମକୁ ଯେଉଁ ଅପେକ୍ଷା କରିବାକୁ ପଡ଼ିବନି ଯେ ତ ଆପଣ ସାର୍ ଟିକିଏ ବସନ୍ତୁ ଆମେ ରୁମ୍ ସଜାଡ଼ିକି ଦେଉଛୁ ସେ ନୁହଁ ଆମେ ବୁକିଂ କରିଦେଲା ମାନେ ଆମ ହୋଟେଲ୍ ଆମ ନାଁରେ ଆମ ରୁମ୍ ଆମ ନାଁରେ ବୁକିଂ ହୋଇଗଲା ଏହି ପ୍ରକାର ସୁବିଧା ଏହି ଟେକ୍ନୋଲୋଜି କ୍ଷେତ୍ରରେ ଆମକୁ ଏହିସବୁ ସୁବିଧା ଆମକୁ ମିଳିପାରୁଛି